ଆମେ ଯାତ୍ରା ସମୟରେ ଯାଇଥାଉ ବିଭିନ୍ନ ଯାନବାହାନରେ ସେ ବସ୍ରେ କିମ୍ବା କାର୍ରେ କିମ୍ବା ବାଇକ୍ରେ କିମ୍ବା ବୁଲେଟ୍ରେ ଏସବୁରେ ଯାଇଥାଉ ତ ଏସବୁରେ ଏସବୁ ଯାନବାହାନ ସବୁ ଦେଖିବାକୁ ମିଳେ ସେଥିରୁ ସେଥିରୁ ଆମକୁ ବାଇକିଲା ବାଇକ୍ ବା ବୁଲେଟ୍ ଅଧିକ ପସନ୍ଦ ଲାଗେ ବୁଲେଟ୍ର ଅଧିକାଂଶ ଆମେ ଯିବା ଆସିବା କରିଥାଉ ତ ବୁଲେଟ୍ର ବହୁତ ଚଲେଇବାକୁ ବହୁତ ସ୍ମୁଥ୍ ଲାଗେ ବା ପିକ୍ଅପ୍ ଲାଗେ ତ ବୁଲେଟ୍ ବୁଲେଟ୍ ବି ବହୁତ ଓଜନ ଗାଡ଼ି ବୁଲେଟ୍ ଚଲେଇବାକୁ ବହୁତ ପସନ୍ଦ କରନ୍ତି ଅଧିକାଂଶ ପିଲା ବୁଲେଟ୍ ବି ଦେଖିବାକୁ ସୋ ଲାଗେ ତ ବୁଲେଟ୍ରେ ଆମେ କୋଣାର୍କ ପୁରୀ ଚିଡ଼ିଆଖାନା ଏସବୁ ଯାଇଥାଉ ଦେଖିବାକୁ ତ ଏସବୁ ଦେଖିବାକୁ ଗଲେ ବହୁତ ଭଲ ଲାଗେ ତ ବୁଲେଟ୍ ଚଲେଇବାକୁ ବି ବହୁତ ଭଲ ଲାଗେ ବୁଲେଟ୍ରେ ଆମେ ଅଧିକାଂଶ ଯାତ୍ରା କରିଥାଉ ତ ବୁଲେଟ୍ ବି ବେଳେବେଳେ ଅନ୍ୟାନ୍ୟ ଯାନବାହାନରେ ଆକ୍ସିଡ଼େଣ୍ଟ ବି ହୋଇଥାଏ ତ ବହୁତ ବଡ଼ ଦୁର୍ଘଟଣା ଆକ୍ସିଡ଼େଣ୍ଟ ହୋଇଥାଏ ତ ଦେଖିକି ଗାଡ଼ି ଚଲେଇବା ବି ଆବଶ୍ୟକ